କିଏ କହୁଛନ୍ତି ହଁ ହଁ କୁହନ୍ତୁ

ହଁ ହଁ ହଁ ହଁ ହଁ ହଁ ହଁ

ଆଚ୍ଛା ଆପଣଙ୍କର ସେ ଜରଟା ଛାଡ଼ୁନଥିବ ଜର ଆଚ୍ଛା ଠିକ୍ ଅଛି ହଁ ହଁ ଆମର ଏଠି ଅଛି କ୍ୟାନ୍ସରର ସବୁ ସୁବିଧା ଅଛି ଯଦି ଆପଣ ଚାହିଁବେ ତାହେଲେ ଏଠି ସମସ୍ତ ପ୍ରକାରର ବ୍ୟବସ୍ଥା ଅଛି ଆପଣ କାଲି ଆସି ଏଠାରେ ଦେଖା କରନ୍ତୁ ଆମେ ଦେଖିଲା ପରେ ଆପଣଙ୍କର ଆଗରୁ ଯେଉଁ ସବୁ ପରୀକ୍ଷା କରେଇଥିଲେ

ହଁ ହଁ ଏ ଏଠି ସମସ୍ତ ପ୍ରକାର ସୁବିଧା ଅଛି ଆଉ ସମସ୍ତ

ହଁ

ହଁ ହଁ

ତେଣୁ ଆପଣ ଆସନ୍ତୁ ଆସିଲା ପରେ ଜାଣିବେ ଆପଣ କେମିତି ଆଉ ଏଠି

ହଉ ହଉ ହଁ ହଁ ରହିଲି ନମସ୍କାର